ହଁ ମୋ ଧାରଣାରେ ସମସ୍ତଙ୍କୁ ଟେକ୍ନୋଲୋଜି ଏବଂ ଏହାର ପ୍ରୟୋଗ ବିଷୟରେ ଅଧ୍ୟୟନ କରିବା ନିହାତି ଭାବରେ ଜରୁରୀ ଅଟେ କାହିଁକି ନା ଆଗରୁ ହଳ ଲଙ୍ଗଳଠୁ ନେଇ ସବୁ ଚାଷବାସଠୁ ନେଇ ଅଫିସିକି ପର୍ଯ୍ୟନ୍ତ ସବୁ ସାଧାରଣ ଭାବରେ ଚାଲୁଥିଲା ଏବେ ସବୁ ଡିଜିଟାଲ୍ ବା କଳକବଜା ବା ମେସିନ ମାଧ୍ୟମରେ ହେଉଛି ଚାଷ ଠାରୁ ନେଇ ଅଫିସ୍ ପର୍ଯ୍ୟନ୍ତ ସବୁ ଜାଗାରେ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି ତେଣୁ ମୋ ମତରେ ଗାଁରୁ ସହର ସବୁ ଲୋକମାନଙ୍କୁ ଟେକ୍ନୋଲୋଜି ବିଷୟରେ ଅଧିକରୁ ଅଧିକ ଅଧ୍ୟୟନ କରିବା ନିହାତି ଭାବରେ ଜରୁରୀ ଅଟେ ଟେକ୍ନୋଲୋଜି ବିଷୟରେ ଜାଣିଲେ ଲୋକମାନେ ଟେକ୍ନୋଲୋଜିର ବ୍ୟବହାର କରିପାରିବେ ନିଜେ ଅନ୍ୟ ଉପରେ ଆଉ ସେମାନଙ୍କୁ ଭରସା କରିବାକୁ ପଡ଼ିବ ନାହିଁ ନିଜେ ସ୍ଵାଧୀନ ଭାବରେ ସବୁ କାର୍ଯ୍ୟକୁ କରିପାରିବେ ମେସିନ୍ ମାଧ୍ୟମରେ ନିଜ କାମ ହେଉ କିମ୍ବା ଅଫିସ୍ କାମ ହେଉ କିମ୍ବା ଚାଷ କାମ ହେଉ ଏବେ ତ ଚ କଳକବଜା ମାଧ୍ୟମରେ ଚାଷ କରାଗଲାଣି ଚାଷ ହେଉଛି ଚାଷ ଅମଳ କରାଯାଉଛି ଫସଲ ଅମଳ ପର୍ଯ୍ୟନ୍ତ ସବୁ ଜାଗାରେ ଏ କଳକବ୍ଜାରେ କାର୍ଯ୍ୟ କରାହେଉଛି ତେଣୁ ସମସ୍ତଙ୍କୁ ଚାଷୀଠାରୁ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କୁ ଟେକ୍ନୋଲୋଜି ଏବଂ ଏହାର ପ୍ରୟୋଗ କିପରି ହେଉଛି ସେ ବିଷୟରେ ଅଧିକ ଅଧ୍ୟୟନ କରିବା ନିହାତି ଭାବରେ ଜରୁରୀ ଅଟେ